ଆମ ଅଞ୍ଚଳରେ ଏକ ବଡ଼ ପାହାଡ଼ ଅଛି ସେଠାରେ ସାଧାରଣତଃ ଲୋକମାନେ ପଥର ଖଣି ହିସାବରେ ତାକୁ ବ୍ୟବହାର କରନ୍ତି ଦିନେ କଣ ହେଇଛି ନା ସେ ଜାଗାରେ ବର୍ଷା ହେଲା ବର୍ଷା ହେଉଁ ଏତେ ଜୋରରେ ପାଞ୍ଚ ଛଅ ଦିନି ଏତେ ଜୋରେ ବର୍ଷା ହେଲା ସେହି ଯେଉଁ ଖଣି ଅଞ୍ଚଳରେ କଣ ହେଲା ଗୋଟିଏ ଝରଣା ସୃଷ୍ଟି ହେଲା ଆଉ ଏତେ ଜୋରରେ ସେ ଉପର ମାନେ ପାହାଡ଼ ଉପରୁ ସେ ଖଣିର ଯେଉଁ ଦୂରତା ପାଖାପାଖି ବୋଧେ ଚାରିଶହରୁ ପାଞ୍ଚ ପାଞ୍ଚଶହ ମିଟର ଆଉ ଯେଉଁ ତା ଉପରୁ ଏତେ ଜୁରରୁ ପାଣି ଆସିଲା ଯେମିତିକି ଯେ ବଡ଼ ବଡ଼ ଖଣ୍ଡାଧାରକି ଜଳପ୍ରପାତରେ ଯେମିତି ପାଣି ପଡ଼େ ସେମିତି ପାଣି ପଡ଼ିଲା ଆଉ ଲୋକମାନେ ବହୁତ ଆନନ୍ଦିତ ହୋଇକି ସେଠିକି ଗଲେ ବୁଲିବାକୁ ଦେଖିବାକୁ କିଏ ଗଲା ଫଟୋ ଉଠାଇଲା କିଏ ବି ଗାଧେଇଲା ବହୁତ ଖୁସି ଆନନ୍ଦରେ ସମସ୍ତେ ମଜା ମସ୍ତି କଲେ ଏହି ଜିନିଷଟି ଯେତେବେଳେ ସମ୍ବାଦରେ କୌଣସି ପ୍ରକାରରେ ବାହାରିଲା ଲୋକଙ୍କ ଚର୍ଚ୍ଚାକୁ ଆସିଲା ଆଉ ତାହା କଥାରେ ଟୁଟାଲ ସାରା ଅଞ୍ଚଳରେ ଏହି ଜିନିଷଟି ପ୍ରଭାବ ହୋଇଗଲା ଏହି ଜିନିଷଟି ମୋତେ ବହୁତ ଆକର୍ଷଣୀୟ ମଧ୍ୟ ଲାଗିଥିଲା କାରଣ ଆମ ଅଞ୍ଚଳରେ ଏମିତି ଏକ ଜିନିଷ ଗୋଟିଏ ଉତ୍ପତି ହେଲା ଯାହାକି ଆମ ଅଞ୍ଚଳରେ ନଥିଲା ଆଉ ଆମ ଅଞ୍ଚଳରେ ଏକ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇବ ଏହି କଥାଟା ଶୁଣିକି ବହୁତ ଖୁସି ଲାଗିଥିଲା